ଆମ ମୟୁରଭଞ୍ଜ ଜିଲ୍ଲା ହେଉଛି ଆଦିବାସୀ ଜିଲ୍ଲା ଏଠି ଚାରିଆଡ଼େ ଜଙ୍ଗଲ ପାହାଡ଼ ପର୍ବତ ଏଠିକାର ଲୋକମାନେ ସବୁ ବ୍ୟବସାୟୀ କରନ୍ତି ଯେ ହେଲେବି ଜଙ୍ଗଲ ଉପରେ ନିର୍ଭର କରନ୍ତି ଯେମିତି ପତ୍ର ଶାଳପତ୍ର ଆଉ କେନ୍ଦୁପତ୍ର ଝୁଣା କାଠ ଏସବୁ ବିକ୍ରି କରନ୍ତି କିଛି ପଇସା ପାଇଥାନ୍ତି ଆଉ ଶାଳପତ୍ର ଶାଳପତ୍ର ତାକୁ ଆଣିକି ଖରାରେ ଶୁଖାଇକି ତା'ପରେ ଯୋଉ କାଠିଦ୍ୱାରା କାଠିଦ୍ୱାରା ସିଲେଇ କରିକି ତାକୁ ବାନ୍ଧିକି ଆଉ ବିକ୍ରି କରନ୍ତି ଆଉ ଗୋଟିଏ ବିଡ଼ାରେ ସେ ଶାଳପତ୍ର ଗୋଟିଏ ବିଡ଼ାରେ ଶହେଟି ଲେଖାଏଁ ଦେଇଥାନ୍ତି ଆଉ ହଜାରେ ପତ୍ରକୁ ଚାଳିଶ ଟଙ୍କାରେ ବିକ୍ରି କରନ୍ତି ଆଉ କେନ୍ଦୁପତ୍ର ସେମିତି କେନ୍ଦୁପତ୍ର ଆଣିକି ଜଙ୍ଗଲରୁ ତାକୁ ଖରାରେ ଶୁଖାଇକି ତାକୁ ସେମିତି ବିଡ଼ା ବାନ୍ଧିକି ବିକ୍ରି କରନ୍ତି ଆଉ ତା'ପରେ ଝୁଣା ଆଣିକି ବି ଜଙ୍ଗଲରୁ ବିକ୍ରି କରୁଛନ୍ତି ଆଉ ସେଥିରୁ ବି କିଛି ପଇସା ପାଉଛନ୍ତି ଆଉ କାଠ କାଠ ଆଣିକି ସେମତି କାଠ ବିକ୍ରି କରୁଛନ୍ତି ଯାହାର ଜାଳେଣି ପାଇଁ କାଠ ନାହିଁ ସେମାନେ କିଣିକି କାଠ ନେଉଛନ୍ତି ଆଉ ସେ କାଠରୁ ବି କିଛି ପଇସା ରୋଜଗାର କରୁଛନ୍ତି ଆଉ

ତାପରେ ହେଉଛି ଛତୁ ଟାଇମ୍ରେ ଯେତେବେଳେ ମାନେ ଏଇ ବର୍ଷାଦିନ ଛତୁ ହୁଏ ଜଙ୍ଗଲରେ ସେ ଛତୁ ଆଣିକି ବି ଲୋକମାନେ ନେଇକି ହାଟରେ ଆଉ ଆମର କୋଷ୍ଟା ବଜାରରେ ବିକ୍ରି କରୁଛନ୍ତି ଆଉ ସେ ଛତୁକୁ ସେମାନେ ଯେତେ ଯେତେ ଦାମ୍ ହେଲେ ମଧ୍ୟ ସେ ଛତୁକୁ କିଣିକି ନେଇଯାଉଛନ୍ତି ଆଉ କାହିଁକିନା ସେଟା ମାନେ ସେ ଛତୁ ତ ଏମତି ତ ମିଳିବନି ନା ସେଇଟା ହେଉଛି ସେଇ ବର୍ଷାଦିନ ବର୍ଷକୁ ଥରେ ମିଳେ ଆଉ ତେଣୁ ଯେତେ ଦାମ୍ କହିଲେ ମଧ୍ୟ ଲୋକମାନେ କିଣିକି ନିଅନ୍ତି ଆଉ ଆମ ଜଙ୍ଗଲରେ ଚେରମୂଳି ବହୁତ ମିଳେ ଆଉ ସେସବୁକୁ ମଧ୍ୟ ଆଣିକି ବିକ୍ରି କରନ୍ତି

ଏମତି ସବୁ କରିକି ପଇସା ରୋଜଗାର କରୁଛନ୍ତି